ନମସ୍କାର

କୋଉ ବ୍ଲଡ୍ ଗ୍ରୁପର ବ୍ଲଡ୍ ଦରକାର ଥିଲା ହଁ ମିଳିପାରିବ କୋଉଠିକି ଯୋଗେଇ ଦେବାର ଅଛି ଆପଣ ଆସି ଯୋଗାଯୋଗ କରନ୍ତୁ ଆମେ ଆପଣଙ୍କୁ ବ୍ଲଡ୍ ଯୋଗେଇ ଦେଉଛୁ ପୁଅର ବୟସ କେତେ ହେବ ତାର କିଛି କୋଉ ରୋଗ ଥିଲା

ଆପଣଙ୍କର ବାୟୋଡାଟା ଟିକେ କହିପାରିବେ ହଁ ନାମ ପୁଅର ନାମ ପୁଅର ନାମ ବୟସ କେତେ ଦିନ ହେଲା ଆଡମିଟ୍ ଥିଲା ତାକୁ କୋଉ ହସ୍ପିଟାଲ୍ରେ ଆଡମିଟ୍ କରିଥିଲେ ବର୍ତ୍ତମାନ କୋଉ ହସ୍ପିଟାଲରେ ଅଛନ୍ତି ଆପଣ ତ ଆପଣଙ୍କୁ ସେଇଠାକୁ ବ୍ଲଡ୍ ଡୋନେଟ୍ କରାଯିବ ନା ଆପଣଙ୍କର ମୋବାଇଲ ନମ୍ବର କୁହନ୍ତୁ ଆମେ ଆପଣଙ୍କୁ ଯୋଗାଯୋଗ କରିବାରେ ସୁବିଧା ହେବ କୁହନ୍ତୁ ନଅ ଆଠ ଛଅ ଏକ ଦୁଇ ଦୁଇ ଶୂନ୍ ଚାରି ଦୁଇ ଏକ ତ ଠିକ୍ ଅଛି ଆମେ ଆପଣଙ୍କୁ ଆମର ଯୋଉ ସହଯୋଗ ଭାଇବନ୍ଧୁମାନେ ଅଛନ୍ତି ଏ ବିି ପଜିଟିଭ୍ ପଜିଟିଭ୍ର ବ୍ଲଡ୍ ଗ୍ରୁପ୍ କେତେ ପରିମାଣରେ ଦରକାର ତାହା ଆପଣ ଆପଣଙ୍କ ପାଖରେ ଥିବା ବ୍ଲଡ୍ ବ୍ୟାଙ୍କରେ ପଚାରି ଦିଅନ୍ତୁ କେତେ ମାତ୍ରାରେ ଦରକାର ଆମେ ସେହି ମାତ୍ରାରେ ରକ୍ତ ଆମେ ଆପଣଙ୍କୁ ପ୍ରଦାନ କରିବୁ ଆଜ୍ଞା ଆଉ ଆପଣଙ୍କର ସେପଟୁ ମେସେଜ ଆସିଥିଲେ ଆପଣଙ୍କ ଡାକ୍ତରଖାନାରେ ସେପଟେ ମେସେଜ ଆସିଥିଲେ ଆମେ ଆପଣଙ୍କୁ ବ୍ଲଡ୍ ଯୋଗେଇଦବୁ ଆମେ ରଖୁଛି ରଖୁଛି ଆପଣଙ୍କୁ ବ୍ଲଡ୍ ଯୋଗେଇଦେବୁ